କ୍ରୀଡ଼ାର ସର୍ବଶେଷରେ ମୁଁ ବା କ୍ରୀଡ଼ାର ଇଭେଣ୍ଟରେ ମୁଁ ଅନ୍ୟତମ ଭାବରେ ମୁଁ ଜଡ଼ିତ ହୋଇଥାଏ ଯଥା କୌଣସି ଆପ୍ରେ କିମ୍ବା କୌଣସି ଲାଇଭ୍ ଟେଲିକାଷ୍ଟ ଜରିଆରେ ମୁଁ ଜଡ଼ିତ ହୋଇଥାଏ ଏବଂ ଏହିପରି ଭାବରେ ଅନେକ କ୍ରୀଡ଼ା ଯଥା କ୍ରିକେଟ୍ କ୍ରୀଡ଼ା ବା କ୍ରିକେଟ୍ ଖେଳରେ ମୁଁ ଜଡ଼ିତ ମଧ୍ୟ ଜଡ଼ିତ ହୋଇଥାଏ ତାହାର ଆନନ୍ଦ ମଧ୍ୟ ଏକ ଅନ୍ୟତମ ହୋଇଥାଏ ଏବଂ ମୁଁ ବ୍ଲଗ୍ ଜରିଆରେ ମଧ୍ୟ ଜଡ଼ିତ ହୋଇଥାଏ ଏଇପରି ଭାବରେ ମୁଁ ଲାଇଭ୍ ଟେଲିକାଷ୍ଟ ଜଡ଼ିତ ହେବା ଦ୍ୱାରା ଅନେକ ଲୋକ ମଧ୍ୟ ଦେଖିଥାନ୍ତି ଏବଂ ଆନନ୍ଦ ନେଇଥାଆନ୍ତି